ଆଜିକାଲି କୃଷକମାନେ କୃଷି କାର୍ଯ୍ୟ ସହ ଅନ୍ୟ ବ୍ୟବସାୟ ମଧ୍ୟ କରନ୍ତି ବା କରିବାକୁ ଇଚ୍ଛାକୃତ କରନ୍ତି ଯେପରିକି ଗୋପାଳନ କୁକୁଡ଼ା ପାାଳନ ମତ୍ସ୍ୟଚାଷ ଛତୁ ଚାଷ ଆଦି ଯାହାଦ୍ୱାରା କି ସେମାନଙ୍କ ଅର୍ଥ ଉତ୍ପାଦନରେ ସହାୟକ ସାଜିିଥାଏ ସେହି ଅନୁସାରେ ଆଜିକାଲି ଲୋକମାନେ ଗୋପାଳନ କରନ୍ତି ଯାହାଦ୍ୱାରା ଗାଈ ଆମକୁ ଦୁଗ୍ଧ ଦେଇଥାଏ ଦୁଗ୍ଧ ବ୍ୟବସାୟ ମଧ୍ୟ ଅତ୍ୟଧିକ ଲାଭଦାୟକ ହୋଇଥାଏ ଛତୁ ଚାଷ ମଧ୍ୟ କରନ୍ତି ଛତୁ ଚାଷ ଦ୍ୱାରା ମଧ୍ୟ ଲୋକଙ୍କୁ ଛତୁ ଦ୍ରବ୍ୟ ପ୍ରଦାନ କରାଯାଏ ଏବଂ ତା' ଅର୍ଥ ତା'ଦ୍ୱାରା ଅର୍ଥ ଲାଭଦାୟକ ହୋଇଥାଏ ଏବଂ କୁକୁଡ଼ା ପାଳନ କରିବା ଦ୍ୱାରା କୁକୁଡ଼ାର ସେବା ଯତ୍ନ ନେଇ ଅଣ୍ଡା ଦିଏ ପୁଣି ସେହି ଅଣ୍ଡାକୁ ଲୋକମାନେ ବିକ୍ରୟ କରି ଅଧିକ ଉତ୍ପାଦନ ପଇସା କରିପାରନ୍ତି ତେଣୁ କୃଷକମାନେ ଅନ୍ୟପାର୍ଶ୍ଵ ବ୍ୟବସାୟ କରିବାକୁ ଆଜିକାଲି ପସନ୍ଦ କରନ୍ତି କୃଷି କାର୍ଯ୍ୟ ସହ ସେମାନେ ଅନ୍ୟପାର୍ଶ୍ଵ ବ୍ୟବସାୟ ଦ୍ୱାରା ଯାହାଦ୍ୱାରା କି ଆଉ ଟିକେ ଅଧିକ ଅର୍ଥ ଲାଭ କରିପାରିବେ ତେଣୁ ସେମାନେ ପାର୍ଶ୍ଵ ବ୍ୟବସାୟ କରନ୍ତି କୃଷି କାର୍ଯ୍ୟ ଦ୍ୱାରା ମଧ୍ୟ ଧାନ ଗହମ ମାଣ୍ଡିଆ ଆଦି ଉତ୍ପାଦନ ହୋଇଥାଏ ଓ ଅନ୍ୟ ବ୍ୟବସାୟ ଦ୍ୱାରା ମଧ୍ୟ ଅଧିକ ଟିକେ ଅର୍ଥ ଲାଭ ହୋଇଥାଏ ଯାହାକି ପିଲାମାନଙ୍କର ପାଠପଢ଼ା କ୍ଷେତ୍ରରେ ସହାୟକ ହୋଇଥାଏ